ହଁ ହ୍ୟାଲୋ ମୁଇଁ ଦିବେଶ କୁମାର ପଣ୍ଡା କହୁଛେଁ ସୋନପୁୁରରୁ ମୁଇଁ ଏବେ ଅଧଘଣ୍ଟା ପର୍ବରୁ ତୁମକୁ ଅର୍ଡ଼ରଟେ ଦେଇଥିଲି ଚିକେନ୍ ବିରିୟାନୀ ଛଅଟା ନାନ୍ ତିନିଟା ଆଉ ପନିର ମସଲାଟେ ସେଥି ସାଙ୍ଗେ କିଛିଟା ମୋତେ ଡ୍ରିଙ୍କ ଜୁଡ଼ିବାର ଅଛେ ଯେନ୍ତାକି ଆମର କୋକ୍ ଜୁଡ଼ିବାର ଅଛେ କୋକାକୋଲା ସ୍ପ୍ରାଇଟ୍ ଥମ୍ସଅପ୍ କିମ୍ବା ଘୋଲ୍ ଦହି ଏରା ଜୁଡ଼ିବାର ଅଛେ ହେଲେ ତୁମର୍ ନ କେନ୍ କେନ୍ଟା ଅଛେ ଯେନ୍ଟା ହେଉଛେ ସ୍ପ୍ରାଇଟ୍ ବାହାରବା ପଇସା କେତେ କେତେ ଲାଗୁଛେ ସ୍ପ୍ରାଇଟ୍ ଅଢ଼େଇ ଲିଟର ବାଲା ଅଛି କି ନାଇଁନ

ଆଜ୍ଞା ହୋଟେଲଟା କେତେବେଳେ ବନ୍ଦ କରୁଛ କି ବୋଇଲେ କାଁ ବୋଲୁଥିଲି କି ଟିକେ ଦାମ ଜହ ହୋଇ ନାଇଁ କମ୍ ହେଇପାରେ କୋକାକୋଲା ତୁମେ ଗୋଟେ କରିଦିଅ କୋକ୍ ଅଛି ସ୍ପ୍ରାଇଟ୍ ଅଛି ଥମ୍ସଅପ୍ ଅଛି ଆଉ ଏଇଟା ମାଜା ଅଛେ କି ନାଇଁନ ବୋଇଲେ ମାଜା ବୋତଲେ ଲେଖ ଆଉ ତାର୍ ପରେ କୋକାକୋଲା ବି ବୋତଲେ ଲେଖ ଆଉ ତାର୍ ସାଙ୍ଗେ ସ୍ପ୍ରାଇଟ୍ ଫ୍ରାଇଟ୍ ଟିକେ ଦେବ ଆଉ ଅର୍ଡ଼ରଟା ଯେନ୍ତା ଘମା ଘମ ହେଇକରି ଡେଲିଭର ହବା ଆଉ ତାର୍ ସାଙ୍ଗେ ଘୋଲ ଦହି ଆର୍ ଫଲ ରସ ବି ଯୁଡ଼ି ଦେଇଥାଅ ଏନ୍ତା ଆସବା ହଁ ଡେଲିଭରି କରିଦେବ ହେବ କି ଅଧାଘଣ୍ଟା ଲାଗବା କେନ୍ତା ଟିକେ ଜଲ୍ଦି ନାଇଁ ହବାରେ ହଁ ହଁ ହଁ ବୁଝିଲି ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଜଲ୍ଦି ଟିକେ ଡେଲିଭରି ଯେନ୍ତା ହେବ ହେନ୍ତା କରିଦେବ